ପନ୍ଦର ଡିସେମ୍ବର ଦୁଇ ହଜାର ତେଇଶି ସତର ଅକ୍ଟୋବର ଦୁଇ ହଜାର ଆଠ ଅଠର ଜୁଲାଇ ଉଣେଇଶି ଶହ ଅଠାଅଶୀ ସତର ଅଗଷ୍ଟ ଦୁଇ ହଜାର ସାତ ଏକୋଇଶି ଶହ ଜାନୁୟାରୀ ଦୁଇ ହଜାର ବାର